ତା' ଖାଦ୍ୟପେୟ ଇଏ ତାକୁ ବହନ କରିପାରେନି ଆଉ ସେଥିରେ ଫଳ ଫୁଟିଲେ ବହୁତ କମ୍ ଫୁଟେ ଫୁଲ ଲଗାଇ ଫୁଲ ବି ବହୁତ କମ୍ ଫୁଟେ ଆମେ ଯଦି ତଳେ ଗୋଟିଏ ଜିନିଷ ଲଗାଇବା ତା'ର ସିଏ ଯାହା ତା'ର ଖାଦ୍ୟ ପୋଷଣ ସେ ମାଟି ଠୁ ପ୍ରଚୁର ପରିମାଣରେ ଗ୍ରହଣ କରେ ଯାହା କି ଗଛଟି ଭଲ ହୃଷ୍ଟପୃଷ୍ଟ ହୁଏ ଯାହା ଫଳ ଫୁଲ ଯାହା ଲଗାଇଲେ ବି ସେ ବହୁତ ଭଲ ମାତ୍ରାରେ ବଢ଼େ ଆଉ ତଳେ ଲଗାଇଲେ ବି ବହୁତ ସେ ସ୍ଵାଦିଷ୍ଟ ଲାଗେ ମୂଳ ଏଥିରୁ ଆମ ଛାତ ଉପର ଅପେକ୍ଷା ମାଟିରେ ଲଗାଇଲେ ବହୁତ ଇଏ ଲାଗେ ଅଧିକ ଫୁଲ ଅଧିକ ଫଳ ଦିଏ